ମୁଁ ଯେବେଠାରୁ ଲେଖିବା ଆରମ୍ଭ କଲିଣି ସେବେଠାରୁ ହିଁ ମୋର ଚିତ୍ରାଙ୍କନରେ ରୁଚି ଅଛି ମୁଁ ଚିତ୍ରାଙ୍କନ କରିବା ପାଇଁ ଖୁବ ଭଲପାଏ ମୋର ରଫ୍ନୋଟ୍ରେ କିଛିନା କିଛି ଅଙ୍କନ କରୁ ହିଁ ଥାଏ ଏହି କଳା ଧୀରେ ଧୀରେ ମୋର ଉନ୍ନତ ହେବାକୁ ଲାଗିଲା ଏବଂ ମୋ ଚିତ୍ର ସମସ୍ତଙ୍କୁ ଭଲ ଲାଗିବାକୁ ଲାଗିଲା ତାହାର କିଛିବର୍ଷ ପରେ ମୋତେ ଏକ ଚିତ୍ରାଙ୍କନ କ୍ଲାସ୍ରେ ମଧ୍ୟ ଭର୍ତ୍ତି କରେଇଥିଲେ ମୋର ସେମିତି କେହି ପ୍ରିୟ କଳାକାର ନାହାନ୍ତି କିନ୍ତୁ ମୋତେ କଳାକାରୀ ଚିତ୍ରଗୁଡ଼ିକ ଦେଖିବାକୁ ଖୁବ ଭଲଲାଗେ ମୁଁ ଚିତ୍ର କରିବାକୁ ଚିତ୍ର ଦେଖିବାକୁ ବହୁତ ଭଲପାଏ ମୋତେ ଆମ ଗ୍ରାମର ଆମ ସ୍କୁଲ୍ର ଆମ କଲେଜ୍ର ପ୍ରାୟଃ ବହୁତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଲୋକମାନେ ଚିତ୍ରାଙ୍କନ କରିବା ପାଇଁ ବହୁତଥର କହିଛନ୍ତି ଆଉ ମୁଁ ସେମାନଙ୍କର ଚିତ୍ରଅଙ୍କନ କରି ତାଙ୍କମାନଙ୍କୁ ଦେଇଅଛି